ଆମ କଳାହାଣ୍ଡିରେ ଏବେ ଯେଉଁଟା କି ଫୁଟବଲ୍ ଖେଲ୍ ଆଉ କ୍ରିକେଟ୍ ବ୍ୟାଡ଼ମିଣ୍ଟନ୍ ଏମିତି ବହୁତ ବଢ଼ିଆ ବଢ଼ିଆ ଚାଲିଛି ଆଉ ଯେଉଁଟା କି ଆମ କଳାହାଣ୍ଡିର ମା ମାଣିକେଶ୍ୱରୀ ଦେବୀ ଯେଉଁଟା କି ଛତ୍ର ଯାତ୍ରା ଚାଲିଛି ଯେଉଁଟା କି ଏବେ ଅସୁରଗଡ଼ ଅସୁରଗଡ଼ ସେଇଟା କି ଆମର କଳା ପାହାଢ଼ ମନ୍ଦିର୍ ସେଇଟା ବି ବହୁତ ପୁରୁଣା କାଳର ସେଇଟା ମନ୍ଦିର୍ ମୂର୍ତ୍ତି ଯେଉଁଗୁଡ଼ାକ ବାହାରୁଛି ମାଣିକେଶ୍ୱରୀରେ ଯେଉଁଟା କି ବହୁତ ଲୋକ ହୁଅନ୍ତି ଛତ୍ର ଯାତ୍ରାରେ ଏମିତି ଭିଡ଼ ଯେ ବହୁତ ଲୋକ ବୁଦ୍ଧ କାଳିନ ବହୁତ ଆସୁରଗଡ଼ ସେଇ ପୁରୁଣାକାଳର ସବୁ ମୂର୍ତ୍ତି ଗୁଡ଼ାକ ବାହାରୁଛି ଯେଉଁଟା କି ଆମେ ଦେଖି କି ଆଶ୍ଚର୍ଯ୍ୟ ହେଇଯାଉଛି ଯେଉଁଟା ପୁରୁଣାକାଳର ଯେଉଁଟା କି ଆମେ କେବେ ଭାବିନୁ ସେମିତି ଜିନିଷ୍ ବାହାରୁଛି ଆଉ ଆମ କଳାହାଣ୍ଡିର ବହୁତ ପ୍ରସିଦ୍ଧ ହେଉଛି ମା ମାଣିକେଶ୍ୱରୀ ମନ୍ଦିର ମା ମାଣିକେଶ୍ୱରୀଙ୍କର ବହୁତ ବହୁତ ପୁରୁଣା ମନ୍ଦିର ଯେଉଁଟା କି ବହୁତ ଦିନର ସେ ରାସ୍ତା ହେଇଥିଲା ସେ ଯାଗାଟା ବହୁତ ଲୋକ ଭିଡ଼ ହୁଅନ୍ତି ବହୁତ କିଛି ଆମକୁ କାର୍ଯ୍ୟକଳାପ ସବୁଠି ସବୁ ହେଉଛି ଅସୁରଗଡ଼ରେ ବି ହେଉଛି ସେ ଗୋଟେ ଯାତ୍ରା ଚାଲିଛି ବହୁତ ଲୋକ ଭିଡ଼ ହୁଅନ୍ତି ସେଠି ଭଳ ଭଳ ଦେଖିବାକୁ ମିଳେ